ଭାଇ ଆପଣଙ୍କ ରେଷ୍ଟୁରାଣ୍ଟରୁ ମୁଁ ଗତକାଲି ଚିଲ୍ଲି ପନିର ଅର୍ଡ଼ର କରିଥିଲି ଯାହା ବଦଳରେ ମୋତେ ଚିଲ୍ଲି ଚିକେନ ମିଳିଛି ଯାହା ମୁଁ ଖାଇ ପାରିନାହିଁ ଏବଂ ମୁଁ ଆଜି ଆପଣଙ୍କୁ ମୋ ଟଙ୍କା ଫେରସ୍ତ କରିବାକୁ ଅନୁରୋଧ କରୁଛି